ହଁ ମୁଁ ସକାଳେ ଏବଂ ସନ୍ଧ୍ୟା ଟାଇମରେ ଦୁଇ ଟାଇମ ଦୌଡ଼ିଥାଏ ସନ୍ଧ୍ୟା ସକାଳ ଟାଇମ ଦୁଇ ଘଣ୍ଟା ଏବଂ ସନ୍ଧ୍ୟା ଟାଇମ ଦୁଇ ଘଣ୍ଟା ମୁଁ ଦୌଡ଼ିଥାଏ ଏହି ଦୈନିକ ଦୌଡ଼ିବାରୁ ମୋତେ ଦେହ ଫିଟ ରହେ ଏବଂ କିଛି ରୋଗରୁ ମୁଁ ମୁକ୍ତି ହୋଇଥାଏ ଏହି ଦୌଡ଼ିବାରୁ ଦୌଡ଼ିବାରୁ ଆମକୁ ସବୁ କାମରେ ଫୁର୍ତ୍ତୀ ଲାଗେ ଏବଂ ସବୁ କାମରେ ମୋତେ ଫିଟ ଫିଟ ଲାଗେ ମନ ସୁସ୍ଥ ରୁହେ ମନ ସୁସ୍ଥ ରୁହେ ଏବଂ ଏହି ସବୁ ଦୌଡ଼ିବାରୁ ଏହି ସବୁ ଆମକୁ ପ୍ରେରଣା ଦିଏ